ଯଦି ପ୍ରତ୍ୟେକ ଦିନ ସମସ୍ତ ବ୍ୟକ୍ତି ଟିକେ ଟିକେ ଖେଳକୁଦ କରିବେ ତାହେଲେ ସେମାନଙ୍କର ଶାରୀରିକ ମାନସିକ କି ଆବେଗିକ ସ୍ଥିତି ସବୁ ର ବିକାଶ ହେବ ଏବଂ ସେମାନଙ୍କର ଖେଳ ପ୍ରତି ଆଗହ ଆଗ୍ରହ ଇଚ୍ଛା ପ୍ରତି ଇଚ୍ଛା ରହିବ